ଆମର ଏ କୋରାପୁଟ ଜିଲ୍ଲାରେ ସ୍ଥାନୀୟ ଭାଷା ତ ନାହିଁ ହେଲେ ବି ଏ ପବ୍ଲିକ୍ ଆପ୍ସଟା ଗୋଟେ ଅଛି ଆଉ ନ୍ୟୁଜ୍ ଚ୍ୟାନେଲ୍ଟା ଅଛି ଯେ ଏ ଓ ଟି ଭି କନକ ନ୍ୟୁଜ୍ ଏ ଏସବୁ ଆମେ ଓଡ଼ିଆ ଦେଖବାଟା ଅଛି ସେଇଟା ଆମେ ତ କୋରାପୁଟ ଲୋକ ଅଧିକାଂଶ ଓଡ଼ିଆ ହିଁ କହିଲେ କି ଓଡ଼ିଆରେ କଥାବାର୍ତ୍ତା ହେଲେ ହିଁ ଆମେ ବୁଝିପାରୁ ହିନ୍ଦୀ ଇଂଲିଶ୍ ଆଜିକା ପଢ଼ାପଢ଼ି ଲୋକମାନେ ହିନ୍ଦୀ ଇଂଲିଶ୍ ଏସବୁ ପଢ଼ୁଛନ୍ତି ହେଲେ ବି କିଛି ଅଧିକାଂଶର ଗତ ଆଗର ଲୋକମାନେ ତ ପଢ଼ାପଢ଼ି କରି ନଥିବା ଲୋକ ତାଙ୍କୁ ଇଂଲିଶ୍ ହିନ୍ଦୀ ଏସବୁ ତ କଥାରେ ବ୍ୟବହାର କରିହବ ନାହିଁ ସେଥିପାଇଁ ଆମେ ଓଡ଼ିଆ ହିଁ କଥାବାର୍ତ୍ତାରେ ଆମେ ତାଙ୍କୁ ବୁଝେଇ ବି ପାରିହବୁ କି ତାଙ୍କେ ଓଡ଼ିଆରେ କଥାବାର୍ତ୍ତା ଜାଣିବେ ଏମିତି ଟିକେ ଆମେ ସେଥିପାଇଁ ଆମେ ଓଡ଼ିଆଟା ସବୁବେଳେ ଦେଖିଥାଉ କି ଦେଖିବୁ ଆମେ ଏବେ ନ୍ୟୁଜ୍ ପେପର୍ ସକାଳେ ଓ ସନ୍ଧ୍ୟାରେ ଖବର କାଗଜ ଯାକ ଆସୁଛି ଆମେ ଓଡ଼ିଆରେ ହିଁ ଭଲ ଭାବରେ ପଢ଼ିକି ଆମେ ବୁଝିପାରୁ ଇଂଲିଶ୍ ହିନ୍ଦୀ ଏସବୁ ଭଲସେ ବୁଝି ହବ ନାହିଁ ଆମେ ସେଥିପାଇଁ ଓଡ଼ିଆକୁ ଟିକେ ପସନ୍ଦ କରିଥାଉ ଆମେ